ହ୍ୟାଲୋ ନମସ୍କାର

ଓ ଆର୍ ଏସ୍ ପିଅନ୍ତୁ ଓ ଆର୍ ଏସ୍ ହଁ ଓ ଆର୍ ଏସ୍ ହଁ ଓ ଆର୍ ଏସ୍ ପିଅନ୍ତୁ ଆଉ ଭଲସେ ଚେକ୍ଅପ୍ କରିକି ଯେଉଁ ମେଡ଼ିସିନ୍ ଖାଆନ୍ତୁ ନ ହେଲେ ମେଡ଼ିକାଲ୍ରେ ଆଡ଼୍ମିସନ୍ କରିଦିଅନ୍ତୁ ପନିପରିବା ଖାଉଛନ୍ତି କି ନାହିଁ ହଉ ଚେକ୍ଅପ୍ ଚେକ୍ଅପ୍ କରିକି ରିପୋର୍ଟ୍ଟା ଟିକିଏ ପଠାଇଦେବ ଆଉ କ'ଣ କ'ଣ ହେଉଛି ଆଉ ଥରେ ମେଡ଼ିକାଲ୍ ପଳାଅ ଆଉ ଦେଖାଇକି ଯେଉଁ ରିପୋର୍ଟ୍ଟା ଦେଖାଇବ ମୋତେ ଆଉ କାଲି ଆସିକି ଆଉ ଯେଉଁଟା ଲେଖିଦେଇଥିଲି ସେ ମେଡ଼ିସିନ୍ଟା ଖାଇଲ ନା ନାହିଁ ଖାଇଲା ପରେ ବି ଛାଡ଼ୁନାହିଁ ହଉ ଆଉ ଥରେ ମେଡ଼ିକାଲ୍ ପଳାଇ ଆସିବ ଆଉ କରିଛ ନା ନାହିଁ ଓହ ସେଇଟା କରିଦେବ ନା ଆଉ କରିକି ରିପୋର୍ଟ୍ଟା ଆଣ ଧରିକି ଆସିବ ଆଉ ହଉ ତୁମେ ରିପୋର୍ଟ୍ଟା ଧରିକି ଆସ ଆଉ କାଲି ଆସିଲେ ଦେଖିଦେବା ଆଉ ଓ ଆର୍ ଏସ୍ ପାଣି ପିଉଥିବ ଲେମ୍ବୁ ପାଣି ଓ ଆର୍ ଏସ୍ ପାଣି ଟିକିଏ ପିଆନ୍ତୁ ମେଡ଼ିସିନ୍ଟା କଣ୍ଟିନ୍ୟୁ କରୁନ କି